ଓଡ଼ିଶାରେ କୃଷି ଶିଳ୍ପ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ହେଲା ଯେ ଆଜିକାଲି ସମସ୍ତେ କୃଷି କ୍ଷେତ୍ରକୁ ସେତେ ଧ୍ୟାନ ଦିଅନ୍ତିନି କାରଣ ସରକାରଙ୍କ ସରକାରଙ୍କ ଏଇ କିଛି ମାହାଳିଆ ଯୋଜନା ଯୋଗୁଁ ଆଜି କିଛି ଜମିିବାଡ଼ି ବି ପଡ଼ିଆ ପଡ଼ୁଛିି ଏବଂ କିଛି ଶିଳ୍ପପତି ଛୋଟ ଛୋଟ ଶିଳ୍ପପତିମାନ ବେକାରୀ ସମସ୍ୟା ବଢ଼ିବାରୁ ଛୋଟ ଛୋଟ ଶିଳ୍ପପତିମାନ ଗାଁକୁ ଆସି ପିଲାମାନଙ୍କୁ ଧରିକି ଯାଇ ତାଙ୍କ ଶିଳ୍ପ ଅନୁଷ୍ଠାନରେ ଲଗେଇ ଦିଅନ୍ତି ଯେହେତୁ କୃଷିର ଯେଉଁ କୃଷି ଶିଳ୍ପ ଯାକ ବନ୍ଦ ହୋଇଯାଏ ଜମି ପଡ଼ିଆ ରୁହେ ଏବଂ ଶିଳ୍ପପତିମାନେ ଯେଉଁ ତାଙ୍କର କଳକାରଖାନାର ଓ ମଇଳା ପାଣିଗୁଡ଼ାକ ବି ଜମି ଆଡ଼କୁ ଛାଡ଼ନ୍ତି ଯେଉଁଟାକି ଜମି ନଷ୍ଟ ବି ହଇଯାଉଛି ସେ ପାଣି ପଶିଲେ ଧାନ ଫସଲ ବି ଭଲ ହୁଏନି ତେଣୁ ଆଜିର କୃଷିର ପ୍ରମୁଖ ସମସ୍ୟାଗୁଡ଼ିକ ସମାଧାନ କରିବା ପାଇଁ କେବଳ ଗୋଟେ ମାଧ୍ୟମ ରହିଲା ଶିଳ୍ପପତିମାନଙ୍କ ଯଦି ପାଣି ଖରାପ ପାଣି ନଛାଡ଼ନ୍ତି ଏବଂ

ସଚେତନ ହୋଇଛନ୍ତି ସେ ଯାଏଁ କୌଣସି କ୍ଷେତ୍ରରେ କୌଣସି କ୍ଷେତ୍ରରେ ଆମେ ଆଗକୁ ଯାଇପାରିବା ନାହିଁ ମୋ ସରକାର କ'ଣ ସରକାର କିଛି ସବସିଡ଼ି ଦେବେ ଏବଂ ସରକାର କିଛି ଏ ଯେଉଁ ମାହାଳିଆ ଚାଉଳ ଯୋଜନା ଏଇଟା ବନ୍ଦ କରିବେ ଏଗୁଡ଼ା କିଛି ସରକାର ହୁଅନ୍ତି ମେନ୍ ସରକାର ତାପରେ ଆସିବ ଶିଳ୍ପବତି